ଭାରତର ଜଳବାୟୁ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ହୋଇଥାଏ ଆମ ଦେଶରେ ଉତ୍ତର ଭାରତରେ ବହୁତ ବରଫ ପଡ଼େ ଏବଂ ସେଇ ଯାଗାରେ ବର୍ଷ ଜାକ ମଧ୍ୟରେ ବରଫ ବି ପଡ଼ିଥାଏ ଦକ୍ଷିଣ ଭାରତରେ ବହୁତ ଗରମ ହୋଇଥାଏ ଏହା ସୂର୍ଯ୍ୟଙ୍କ କିରଣ ପ୍ରଖର ଭାବରେ ପଡ଼ିଥାଏ ଏବଂ ଯାହା ପଡ଼ିବା ଦ୍ୱାରା ଆଉ ପୂର୍ବ ପୂର୍ବ ଭାରତ ପଶ୍ଚିମ ଭାରତରେ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳ ହୋଇଥିବାରୁ ସେ ଯାହାର ଅଧିକ ମୌସୁମୀ ବାୟୁ ଦେଖାଯାଏ ଏହା ଅଧିକ ଗରମ ଲାଗେ ନାହିଁ କି ଅଧିକ ଥଣ୍ଡା ଲାଗେ ନାହିଁ ମଧ୍ୟ